ହ୍ୟାଲୋ ହଁ ସୁନୁ ମୁଁ ଅର୍ଚ୍ଚନା କହୁଥିଲି କାଲି ଯେଉଁ କ୍ୟାବ୍ଟା ବୁକ୍ କରିଥିଲି ହଁ ଆଉ ସେଠିକି ତମେ ଯିବନି ତ ମୁଁ ଯାଇଥିଲି ସେଠିକି କିନ୍ତୁ ସେଠି ସେ ଯେଉଁ ସବୁ ଲୋକ ଯେମିତି ନିଶାଗ୍ରସ୍ତ ହୋଇ ପଡ଼ିଛନ୍ତି ତୁମ ସେ ଭଲ ଏରିଆ ନୁହଁ ମୁଁ ସେଠିକି ଛାଡ଼ି ପଳେଇଆସିଲି ଆଉ କଣ କରିବି ଆଉ ତମେ ଅଛ କେଉଁଠି ହଁ ହଁ ହଉ ଆଉ ମୁଁ ଏଠିକି ପଟାମୁଣ୍ଡେଇ ଛକରେ ଅଛି ଆଉ ତମେ ଆସ ହଉ ଆଉ ଆଉ କଣ ଏଠି ତ ସବୁ ନିଶାଗ୍ରସ୍ତ ହେଇ ପଡ଼ିଛନ୍ତି ନା ଆଉ ହେଟି ତ ରହିପାରିଲିନି ତ ମୁଁ ପଟ୍ଟାମୁଣ୍ଡେଇ ଛକରେ ଅଛି ତମେ ଆସ ମୁଁ ସେଇଠୁ ଯିବି ଆଉ ଆଉ ଟିକେ ଜଲ୍ଦି ଆସିବ ହଁ କାହିଁକିନା ମୋର ଅଫିସ୍ କାମ ଅଛି ପୁଣି ସେଠୁ କାମ ସାରିଲେ ପୁଣି ଘରକୁ ଆସିବିନା ଆଉ ଜଲ୍ଦି ଆସିବାକୁ ଚେଷ୍ଟା କରିବ ଆଉ